ପଶୁପାଳନରେ ମୁଁ ବହୁତ କୃଷକ ମାନଙ୍କର କାମ କରେ ଏବଂ ପଶୁପକ୍ଷୀ ମାନଙ୍କର ବି ମୁଁ କାମ କରେ ଆଉ ମୋତେ ବହୁତ ଖୁସି ଲାଗେ କି ମୁଁ ଏତେ ଖୁସି ହୁଏ କୃଷକ ମାନଙ୍କର କାମ କରୁଛି ଏବଂ ପଶୁପକ୍ଷୀ ମାନଙ୍କର ବି ସେବା ଦାୟିତ୍ୱ ସବୁ ନେଉଛି ମୁଁ ବି ଯଦି କୁଆଡ଼େ ଦୂରକୁ ଯାଇଥାଏ କିବା କୌଣସି ଭୋଜିଭାତ କି ମିଟିଙ୍ଗ୍କି ଯାଇଥାଏ ମୋ ପରିବାରରେ ଆମେ ଜଏଣ୍ଟ୍ ପରିବାରରେ ରହୁଛୁ ମୋ ଶାଶୁ ଶ୍ୱଶୁର ଯାଆ ଦେଡ଼ଶୁର ସବୁ ସେମାନଙ୍କୁ ବି ମୁଁ କହିକି ଯାଏ କି ମୁଁ ଆଜି ଗୋଟେ ମିଟିଙ୍ଗ୍କୁ ଯାଉଛି ଆପଣ ଯଦି ଟିକେ ମୋ ପଶୁପକ୍ଷୀଙ୍କର ଯତ୍ନ ନେବେ ଦାୟିତ୍ୱ ନେବେ ଆଉ ସେମାନେ ବି ମୁଁ ଗଲା ପରେ ମୋ ଦାୟିତ୍ୱରେ ପଶୁ ପଶୁମାନଙ୍କର ଦାୟିତ୍ୱ ପଶୁପକ୍ଷୀ ସମସ୍ତଙ୍କର ଦାୟିତ୍ୱ ନିଅନ୍ତି ଆଉ ଠିକ୍ ଭାବରେ ଦାୟିତ୍ୱ ନେଇକିନା ସବୁ କାମ କରନ୍ତି ଏବଂ ଏତିକି ଗୋଟେ ଦୁଃଖର କଥା କି ମୁଁ ଥରେ ପାଞ୍ଚ ଦିନ ପର୍ଯ୍ୟନ୍ତ ଗାଁରେ ନ ଥିଲି ମୁଁ ଟିକେ ପଳାଇଥିଲି ବାହାଘର କାମ କାର୍ଯ୍ୟରେ କିନ୍ତୁ ଆମ ପଶୁପକ୍ଷୀମାନଙ୍କ ଦେହ ଭଗବାନଙ୍କ ଗୋଟେ ଗୋରୁର ଦେହ ଗାଈର ଦେହ ବହୁତ ଖରାପ ହେଇଯାଇଥିଲା ଏତେ ଖରାପ ହେଇଯାଇଥିଲା କି ମାନେ ବଞ୍ଚିବା ମରିବା ସହିତ ସମାନ ମୋତେ ବହୁତ ଶୁଣିକି କାନ୍ଦ ଲାଗିଲା ଯେତେବେଳେ ପଡ଼ୋଶୀ ଲୋକ ଫୋନ୍ କଲେ କି ଆପଣଙ୍କ ଗାଈ ଦେହ ବହୁତ ସିରିଏସ୍ ହେଇଯାଇଛି ମୋତେ ବହୁତ କାନ୍ଦ ଲାଗିଲା ମୁଁ ସେଇଠୁ ଦୂରୁରୁ ଥାଇ ଫୋନ୍ ମାଧ୍ୟମରେ ଡାକ୍ତରଙ୍କ କତିକି ଫୋନ୍ କଲି ତାଙ୍କୁ ତୁରନ୍ତ ଘରକୁ ଡକାଇ ମୁଁ ଇଞ୍ଜେକ୍ସନ୍ ଦେଇ ଔଷଧ ଦେଇ ସେମାନଙ୍କୁ ଭଲ କରିବା ପାଇଁ ଅନୁରୋଧ କଲି ଡାକ୍ତର ଯାହା ହଉ ଆମ କଥା ଶୁଣି ଡାକ୍ତର ଆସି ଆମ ଗୋରୁ ଗାଈଙ୍କ ଯତ୍ନ ନେଲେ ଏବଂ ମେଡ଼ିସିନ୍ ଔଷଦ ଦେଇ ତାଙ୍କୁ ଭଲ କରିଦେଲେ ସେଥିପାଇଁ ମୁଁ ଫୋନ୍ ମାଧ୍ୟମରେ ଡାକ୍ତରଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ ଓ ଖୁସି ଦବା ପାଇଁ ଚାହୁଁଛି କି